ମୁଁ ସୁନାଖେଳାରୁ ପାଞ୍ଚଶହ ଟଙ୍କା ଦେଇ ଗୋଟିଏ ଚଷମା କିଣିଥିଲି ମୋର ଆଖି ବିଶେଷ ଖରାପ ଥିଲା ସେହି ଚଷାମାଟି ଆଣିବା ଦ୍ୱାରା ମୋ ଆଖିକି ବର୍ତ୍ତମାନ ବହୁତ ଭଲ ଦେଖାଯାଉଛି ତେଣୁ ମୁଁ ସେ ଚଷମାକୁ ଆଉ ହାତଛଡ଼ା କରୁନାହିଁ ପ୍ରତି ସମୟରେ ମୋର ସେ ବହୁତ କାମରେ ଆସୁଛି